ହ୍ୟାଲୋ କ'ଣ କରୁଛୁ ଆଉ ଶୁଣୁନୁ ଖ ମୁଁ ସେଠି ବସିଛି ଯେ ଶୁଣେ ମୁଁ ଏହିନେ ଟିକେ ମୋବାଇଲ ଦେଖୁଥିଲି ଆଉ ମୋବାଇଲ ଦେଖୁଥିଲି ଯେ ଭାବୁଛି କ'ଣ କହିଲୁ ଏହିତ ଖରା ଦିନ ଆସିଲାଣି ଆଉ ପୁରୀ ଯିବା ପୁରୀ ଯାଇକି ଟିକେ ବୁଲିବା ଆଉ ପିପିଲି ଯିବା ଚାନ୍ଦୁଆ ଫାନ୍ଦୁଆ ଟିକେ କିଣିବା ବ୍ୟାଗ ଫ୍ୟାଗ ଟିକେ କିଣାକିଣି କରିକି ଆସନ୍ତେ କ'ଣ କହୁଛୁ ନାହିଁ ଯେ ଆଉ ଯିବା ଟିକେ ବୁଲିକରି ଆସିବା ଖରା ଦିନଟା ଟିକେ ଶିତୁଆ ଶିତୁଆ ଇଆଡ଼େ ତ ଗରମ ହେଉଛି ଆମ ଆଡ଼େ ଆଉ ସେଠି ହେଉ ଯିବା କେଉଁ ଦିନ ଗୋଟିଏ ଡେଟ୍ ଫିକ୍ସ କରିବା ଶୁକ୍ରବାର ଦିନ ଯିବା ସକାଳେ ଟ୍ରେନରେ ବସିକରି ସୁନାଖେଳାରୁ ପୁରୀ ଡାଇରେକ୍ଟ ଯାଇକି ପହଞ୍ଚିବା ପୁରୀରୁ ହଁ ହଁ ବୁଝିଛି ହୁଁ ପିପିଲିରେ ଯେଉଁ ଚାନ୍ଦୁଆ କାମ ହେଉନି କି ପିପିଲିରେ ଚାନ୍ଦୁଆ କାମ ହେଉଛି ତା'ର ଯେଉଁ ରଙ୍ଗ କମ୍ବିନେଶନ ରହୁଛି ବ୍ଲୂ କଲର୍ ୱ୍ହାଇଟ କଲର୍ ବ୍ଲାକ୍ ରେଡ଼୍ ୟଲୋ ଏ କଲର୍ କମ୍ବିନେଶନ ଗୁଡ଼ାକ ସବୁଠୁ ସୁନ୍ଦର ଦେଖାଯାଉଛି ଆଉ ସେ ଯେଉଁ ଚାନ୍ଦୁଆ କାମ ହଁ ହଁ ଛୋଟ ଛୋଟ ମି ଆଉ ହୁଁ ହୁଁ ସେଥିରେ ବି ଶଙ୍ଖ ଯେଉଁ ଛୋଟ ଛୋଟ ଶାମୁକା ଆଉ କଉଡ଼ି ସେହି ଗୁଡ଼ାକରେ ଯେଉଁ କାମ ହେଉଛି ଆଉ ସେ ଯେଉଁ କାଠି ହୁଁ ହଁ ଆଉ ସେ ଯେଉଁ ସେହି ଗୁଡ଼ାକରେ ଯେଉଁ ତିଆରୀ ହେଉଛି ସେହି ଗୁଡ଼ାକ ବହୁତ ଦିନ ଲାଷ୍ଟିଙ୍ଗ କରୁଛି ମନ୍ଦିରମାନଙ୍କରେ ଯେଉଁ ଚାନ୍ଦୁଆ ଦିଆହେଉଛି ଠାକୁରଙ୍କ ଉପରେ ଯେଉଁ ମନ୍ଦିରରେ ଯେଉଁ ଚାନ୍ଦୁଆ ଟଣାହେଉଛି ସେ ଚାନ୍ଦୁଆ ଗୁଡ଼ାକ ଅଳ୍ପ ଦିନ ନୁହେଁ ବହୁତ ଦିନ ଯାଏ ବହୁତ ଦିନ ଯାଏ ରହୁଛି ଆଉ ସେ ମିରର୍ ଗୁଡ଼ାକରେ ଦିଅଁଙ୍କର ଯୋଉ ଛବି ଗୁଡ଼ାକ ନାହିଁ ପୁରା ଯେଉଁ ତାରା ଭଳିଆ ପୁରା ଦେଖାଯାଆନ୍ତି ସେହି ଚାନ୍ଦୁଆ ଗୁଡ଼ା ସେଥିପାଇଁ ବହୁତ ସୁନ୍ଦର ଦେଖାଯାଏ ଆଉ ପିପିଲିରେ ପ୍ରାୟତଃ ତାଙ୍କର ଯେଉଁ ଚାନ୍ଦୁଆ ତିଆରୀ କାମ ପ୍ରଚୁର ପରିମାଣରେ ପିପିଲିରେ କରାଯାଏ ଆଉ ଆମ ଓଡ଼ିଶାରେ ପିପିଲି ହେଉଛି ସବୁଠାରୁ ଚାନ୍ଦୁଆ କାମରେ ପ୍ରଥମ ଓ ପ୍ରସିଦ୍ଧ ଯାହାକି ବାହା ହୁଁ ହଁ ହେଉ ଆଉ ସେ ଯେଉଁ ଚାନ୍ଦୁଆ କାମରେ ମଧ୍ୟ ଯେଉଁ ଘରରେ ଯେଉଁ ଦିଅଁ ରହୁଛନ୍ତି ଆମର ଘରେ ସବୁ ଯେଉଁ ଦିଅଁ ରଖୁଛେ ତାଙ୍କ ଉପରେ ବି ମଣ୍ଡନି ହଁ ତାକୁ ମଧ୍ୟ ମଣ୍ଡନି କଲେ ବି ଭଲ ଲାଗିବ ଆଉ ତା ସାଙ୍ଗରେ ବି ଯେଉଁ ଆମର ଦୁଆର ବନ୍ଧମାନଙ୍କରେ ଯେଉଁ ସବୁ ଲଗାଉଛେ କାନ୍ଥରେ ଯେଉଁ ଘରର କାନ୍ଥରେ ଡ୍ରଇଂ ରୁମ୍ରେ ଚାନ୍ଦୁଆ କାମ ଲାଗୁଛି ପିଲାଙ୍କର ରୀଡ଼ିଂ ରୁମ୍ରେ ବି ଲାଗୁଛି ଷ୍ଟଡ଼ି ରୁମ୍ରେ ସେଗୁଡ଼ାକ ଦେଖିବାକୁ ସୁନ୍ଦର ଲାଗୁଛି ସେ ଯେଉଁ ହାତୀ ଆଉ ଆମ ଯେଉଁ ପଶୁ ପକ୍ଷୀମାନଙ୍କର ଯେଉଁ ସବୁ ଛବି ହେଉଛି ଆମ ଓଡ଼ିଶାରେ ଯେତେ ସବୁ ଜୀବଜନ୍ତୁ ଅଛନ୍ତି ସେମାନଙ୍କର ଯେଉଁ ଛବି ଦେଉଛି ମୟୁର ପଶୁ ସେଗୁଡ଼ା ସବୁ ପିଲା ହଁ ସେଗୁଡ଼ା ବି ସବୁ ପିଲାମାନଙ୍କୁ ଦେଖିବାକୁ ଭଲ ଲାଗୁଛି ହଁ ହଁ ହଁ ଆଉ ସେହିଟା ଗଲା ଆଉ ମଧ୍ୟ ଚାନ୍ଦୁଆରେ ଯେଉଁ ନୁହେଁ କି ଉପ ଇଏ ମିଳୁଛି କ'ଣ କି ସେହି କପଡ଼ାରେ ତିଆରି ବା ସେମିତିକା ଯେଉଁ ଉପର ଟପ୍ସ ଗୁଡ଼ାବି ମିଳୁଛି ପିଲାମାନଙ୍କ ପାଇଁକା ଛୋଟ ଛୋଟ ପିଲାମାନଙ୍କ ପାଇଁ ହଁ ହଁ ହଁ ହୁଁ ଆଉ ଏମିତି କରିକରି ଆସିବା ଆଉ ଚାନ୍ଦୁଆ କାମ ମଧ୍ୟ ଆମେ ଟିକେ ଦେଖିବା ୟୁଟ୍ୟୁବରେ ଆଉ ସେମାନଙ୍କୁ ପଚାରିବା କେମିତି କ'ଣ ହେଉଛି ଚାନ୍ଦୁଆ କାମ ଆଉ ଆମ ଅଞ୍ଚଳରେ ମାନେ ଚାନ୍ଦୁଆ କାମ କରିକରି ଏପଟ ଏରିୟାକୁ ପଠାଇ ହେବ କି କ'ଣ ସେ ବିଷୟରେ ଟିକେ ପଚାରିକି ବୁଝିବା ଆଉ ସେଠି ଲୋକମାନେ ସବୁ କେମିତି ସବୁ ଜିନିଷ ଆଭେଲେବଲ୍ ହୋଇପାରୁଛି ତାଙ୍କ ପାଖରେ କଉଡ଼ି ମିରର୍ ସୂତା କନା ସେ ବିଷୟରେ ହଁ ହଁ ହୁଁ ହୁଁ ହୁଁ ହଁ ହଁ ପିପିଲିରେ ହଁ ହଁ ହୁଁ ହୁଁ

ହଁ ଆଉ ଯେଉଁ ପିପିଲି ଯେଉଁ କାମ ହୋଇନି ସେ ଯେଉଁ ବାଙ୍କି ଯେଉଁ ଚର୍ଚ୍ଚିକା ମନ୍ଦିର ଆଉ ଏପଟେ କାକଟପୁର ମଙ୍ଗଳା ସାରଳା ମନ୍ଦିର ସେହି ମନ୍ଦିର ଗୁଡ଼ାକରେ ସେ ଯେଉଁ ଚାନ୍ଦୁଆ ସବୁ ଲାଗିଛି ସେ ବହୁତ ଦିନର ହେଲାଣି ହେଲେ ବି ସୁଦ୍ଧା ଏବେ ବି ପର୍ଯ୍ୟନ୍ତ ବି ନୂଆ ଭଳିଆ ସେମିତିକା ଦେଖା ଯାଉଛି ଚାନ୍ଦୁଆର ତିଆରି ଶୈଳୀଟା ହଁ ହଁ ହଁ ଆଉ ଚାନ୍ଦୁଆ କିଣିବା ଆଉ ସେଠୁ ପିପିଲିରେ ଆମର ଚୂଡ଼ା ଘାଣ୍ଟ ମିଳୁଛି ହେଲା ଦହି ଚୂଡ଼ା ଘାଣ୍ଟ ତାକୁ ଖାଇବା ପୁରୀ ବୁଲିବା ଆଉ ଘରକୁ ଆସିବା ପଇଡ଼ ଆଣିବା ଘରକୁ ଆସିବା ଆଉ ହେଉ ହେଉ ହୁଁ ହୁଁ ହେଉ ରଖୁଛି ହେଉ